ଆମ ଗାଁରେ ମକର ସଂକ୍ରାନ୍ତିକୁ ସବୁ ମାନେ ଦେବୀ ମାନଙ୍କୁ ପୂଜା କରାଯାଏ ଆଉ ବଢ଼ିଆ ସବୁ ଜିନିଷ ସେଠି ବିକ୍ରି ହୁଏ ଖାଇବା ପତ୍ର ଉପରେ ହେଉ ଠାକୁରଙ୍କ ପୂଜା ହୁଏ ବହୁତ ଭଲ ଲାଗେ ବହୁତ ଆଡ଼ୁ ବହୁତ ଲୋକ ଆସିଥାନ୍ତି ଯାହାର ମାନସିକ ଥାଏ ସେ ସବୁ ପୂରଣ କରିବା ପାଇଁ ସେ ଯାତ୍ରାରେ ମାନେ ନିଜର ବନ୍ଧୁବାନ୍ଧବ ବହୁତ ଲୋକ ବହୁତ ଦୂରରୁ ମାନେ ଯିଏ ସବୁ ଅଛନ୍ତି ନିଜର ବନ୍ଧୁବାନ୍ଧବ ସବୁ ଆସନ୍ତି ତମ ଘରକୁ ବହୁତ ପ୍ରକାର ପିଠାପଣା ହୁଏ ଆଉ ଏହି ମାନେ ଆମର ଅଛି ପୂର୍ବତନ କଥା କୁହନ୍ତି କି ସେ ଠାକୁରଣୀଙ୍କୁ ମାନେ ଯାହାବି ମାଗିବ ଯାହାବି ମନାସି ଥିବ କି ଯାହା କରିଥିବ ସେ ତୁମ ସେ ସବୁ କଥା ଶୁଣନ୍ତି ଆଉ ସେ ଠାକୁରାଣୀ କୁଆଡ଼େ ରାତିରେ ଚାଲ ମାନେ ପୁରା ଗାଁଟା ଯାକ ବୁଲନ୍ତି ଗାଁର ଭଲ ମନ୍ଦ ସୁବିଧା ଅସୁବିଧା ଏ ବିଷୟରେ ସବୁ କଥା ହୁଅନ୍ତି ଦୁଇ ଜଣ ଠାକୁରାଣୀ ଅଛନ୍ତି ନା ମଙ୍ଗଳା ଆଉ ଚଣ୍ଡୀ ଠାକୁରାଣୀ ଦୁଇ ଜଣ ଅଛନ୍ତି ତ ସିଏ ସେମିତି ଦୁଇ ଜଣ ଭିତରେ ମାନେ କଥା ହୁଅନ୍ତି କି ନା ଏ ଗାଁରେ କେମିତି କ'ଣ ମଙ୍ଗଳ ହେବ କେମିତି କ'ଣ ଇଏ ହେବ ଏସବୁ ବିଷୟରେ କଥା ହୁଅନ୍ତି ତାଙ୍କର ଯେଉଁମାନେ ଅଛନ୍ତି ମାନେ ଯିଏ ତାଙ୍କୁ ପୁରା ନିଷ୍ଠାପର ଭାବରେ ମାନେ ସେମାନଙ୍କୁ ମାନୁଥାଏ ସେମାନଙ୍କ ସବୁ କଥା ଶୁଣନ୍ତି ଏଥିରେ ସେମାନଙ୍କର କିଛି ମାନେ ସେମିତି ବିଶେଷ ଅସୁବିଧା ଥାଏ ସେମାନଙ୍କୁ ଦେଖା କରିବାକୁ ବି ଯାଆନ୍ତି ଏମିତି ପୂର୍ବତନ ସବୁ କଥା ଅଛି ଆଉ ଆମେ ଯାହା ଶୁଣିଛୁ ଆଉ